ପଶୁ ଗାଈ ତାକୁ ଉତ୍ତମ ଗୁହାଳ ଟିକେ ଫାର୍ଷ୍ଟ କରି ତିଆରି କରି ପଶୁକୁ ଯତ୍ନ ସହ ପାଳନ କରିବାକୁ ପଡ଼ୁଛି ତା'ର ଠିକ୍ ସମୟରେ ମଳ ଗୋବରକୁ ସଫା କରାଯାଏ ତା'ର ଗାଧୋଇବା ବି ଜାଗ୍ରତ ନିଆଯାଏ ତାକୁ ଖାଇବା ସମୟରେ ବି ଠିକ୍ ଉପଯୁକ୍ତ ସମୟରେ ତାକୁ ଖାଇବାକୁ ଏହା ସହିତ ତା'ର କ୍ଷୀର ଦୁହିଁବା ବି ଠିକ୍ ସମୟରେ ସବୁକୁ ଯତ୍ନ ନିଆଯାଏ ଆଉ ଯଦି ତା'ର ଖାଦ୍ୟ ଟିକେ ଆଗ୍ରହ ନ ଲାଗିଲା ମନ ମାଳିନ କରି ରହିଥାଏ ବେଲେ ଯଥାଶୀଘ୍ର ଡକ୍ଟରଙ୍କ ସହିତ ବି ଫୋନ କରି ପରାମର୍ଶ କରି ତା'ର ଔଷଧ ବି ଚେକିଂ କରି ତାକୁ ଖାଇବାକୁ ଦିଆଯାଏ ଆଉ ପଶୁକୁ ତା'ର ଠିକ୍ ସମୟରେ ଯେଉଁ କୌଣସି ଖାଦ୍ୟପାନ ବି ତାକୁ ଜଗି ରଖି ଦେବା ସହିତ ତା'ର ଜାଗ୍ରତ ବି ଚରା ବୁଲା ପଦାରେ ବି ଟିକେ ବି କେତେ କରିବାକୁ ବି ଠିକ୍ ସମୟରେ ବି ପଡ଼ିଥାଏ ଆଉ ଏସବୁ ପାଳନ ଜଗି ରଖି ବିି କରିବାକୁ ପଡ଼ିଥାଏ